ହ୍ୟାଲୋ ହଁ ସ୍ଵିଗିରୁ କହୁଛନ୍ତି ତ ମୁଁ ଗଙ୍ଗାଧର କହୁଥିଲି ହଁ ଏହି ଆମ ଯାଜପୁର ପାଖରେ କ'ଣ ସବୁ ଭଲ ରେଷ୍ଟୁରାଣ୍ଟ ଅଛି କହିଲେ ଆଚ୍ଛା ସେସବୁର ରେଟିଂସ୍ କେମିତି କ'ଣ ଅଛି ଠିକ୍ ଅଛି ସେମାନେ ଖାଦ୍ୟ ସବୁ ପରିଷ୍କାର ପରିଚ୍ଛନ୍ନ ଭାବରେ ପ୍ରସ୍ତୁତ ଏବଂ ପରିବେଷଣ କରୁଛନ୍ତି ତ ଠିକ୍ ଅଛି ସୂଚନା ପାଇଥିବାରୁ ଆପଣଙ୍କୁ ଧନ୍ୟବାଦ